କୀଟ କାମୁଡ଼ା ପାଇଁ ଆମ ଘରୋଇ ବହୁତ ଗୁଡ଼ାକ ଉପଚାର ରହିଛି ଯାହାକୁ ଆମକୁ ଜାଣିବା କଥା ଯେମିତି ହେଲା ମହୁମାଛି କାମୁଡ଼ା ହେଲା ସାପ କାମୁଡ଼ା ହେଲା ବିଭିନ୍ନପ୍ରକାର ବିଛୁ ହେଲା କୀଟ ଗୁଡ଼ାକ ହେଲା ସେ ସବୁକୁ ଭଲ କରିବା ପାଇଁ ଆମର ଗାଁ'ରେ ବହୁତ ଲୋକପ୍ରିୟ ଘରୋଇ ଉପଚାର ଗୁଡ଼ାକ ରହିଛି ଯେମିତି କୌଣସି ପ୍ରକାର କୀଟ କି କୌଣସି ମାନେ ବିଷାକ୍ତ କିଡ଼ା ଛାବିଲା ତାକୁ ଆମେ କ'ଣ କରିପାରିବା ମାନେ ତା'ଉପରେ ଛେଚିକି ଦେଇ ଦେବା କଥା ନହେଲେ କ'ଣ କରିବ ତାକୁ କିଛି ତୁଳସୀପତ୍ର ଆଣିକି ତା'ଉପରେ ବାନ୍ଧିକି ଦେଇ ଦେବା କଥା ଯେମିତି ମହୁମାଛି କାମୁଡ଼ା ହେଲା ସେ କାମୁଡ଼ିଲେ କ'ଣ ହେବ ହାତ ପୁରା ଫୁଲିଯିବ ଆଉ ତା' ବିଷାକ୍ତ କଣ୍ଟା ଆମ ଦେହରେ ଛାଡ଼ିକି ଯିବ ତ ତାକୁ କାଢ଼ିବା ପାଇଁ ଆମେ ଗାଈ ବା ଗୋରୁ ଯାହା କହୁଛୁ ତା' ବାଳ ଆଣିକି ଆମେ ତାକୁ ମାନେ ଚପାଇକି କାଢ଼ି ଦେବା ଫଳରେ ତାହା ଟିକେ ଭଲ ହେଇଯାଇଥାଏ ତା'ପରେ ସେଥିରେ କିଛି ବରଫ ଦେଇଥାଉ ଯେମିତି ସାପ କାମୁଡ଼ା ହେଲା ସାପ କାମୁଡ଼ିଲେ ବି ଆମ ଦାଗକୁ କ'ଣ ପାଟିଟା ବିଷାକ୍ତଟାକୁ କାଢ଼ି ଦେବା କଥା ତା'ପରେ ସେଥିରେ କୌଣସି ଦ୍ୱାରା ତାକୁ ଗୋଟେ ପତ୍ର ମିଳେ ଗୋଟେ ଘରୋଇ ଉପଚାର ଅଛି ଚକ୍ର ଖେଦାର ତାକୁ ଭଲ ଭାବରେ ମାନେ ଛେଚିକି ବାଟିକି ସେ ସାପ କାମୁଡ଼ା ଉପରେ ଦେଇ ଦେଲେ ତାହା ମଧ୍ୟ ଭଲ ହୋଇଯାଏ